ମୁଁ ପ୍ରଥମଥର ଅନୁସରଣ କରୁଥିବା ରେସିପି ହେଲା ପିଆଜି ପ୍ରଥମେ ପିଆଜ କାଟିଲି ବୁଟଡାଲି ବତୁରାଇ ଦେଇଥିଲି ବୁଟଡାଲି ଗ୍ରାଇଂଡିଙ୍ଗ କରି ତା' ଦେହରେ ପିଆଜ ପକେଇ ମସଲା ମସଲି ଲୁଣ ସବୁ ଦେଇ ତାକୁ କଲି ତା'ପରେ ଛାଣିଲି ଛାଣିବା ଛାଣିଲି ଲୁଣଟା ଛାଣିବା ସାରିବାପରେ ଲୁଣ ଟିକେ ଲୁଣିଆ ହୋଇଗଲା ତାକୁ କ'ଣ କରିବି ତା' ତ ଖାଇବାଯୋଗ୍ୟ ହୋଇନଥାଏ ତେଣୁକରି ଦେବି ବା କେମିତି ତାକୁ ମୁଁ କ'ଣ କଲି ଟମାଟୋ ଆଉ ମସଲା ମସଲି ଆଳୁ ସବୁ ଦେଇ ମସଲା ମସଲି କଷାକଷି କରି ତାକୁ ତରକାରୀ ଯୋଗ୍ୟ କରିଦେଲି ତରକାରୀ ଯୋଗ୍ୟ କରିଦେବାପରେ ତାକୁ ସମସ୍ତଙ୍କୁ ଦେଲି ଖାଇବାକୁ ଖାଇସାରିଲାପରେ ସମସ୍ତେ କହିଲେ ବଢ଼ିଆ ଟେଷ୍ଟ ହୋଇଛି ତେଣୁକରି ମୋତେ ବି ଟିକେ ଖୁସି ଲାଗିଲା ନଚେତ୍ ନହେଲେ ଖାଇପାରିନଥାନ୍ତେ ସିଏ ଫୋପଡ଼ା ହେ ଯୋଗ୍ୟ ହୋଇଥାନ୍ତା ତେଣୁକରି ଖାଇଲେ କିଛି ନଷ୍ଟ ହେଲାନାହିଁ